ପରିଦର୍ଶନ କରିବାକୁ ମୋର ପ୍ରିୟସ୍ଥାନ ହେଉଛି ପୁରୀ ଜଗନ୍ନାଥ ମନ୍ଦିର ମୁଁ ତାକୁ ସେହି ସ୍ଥାନକୁ ବହୁତ ପସନ୍ଦ କରେ କାରଣ ସେ ହେଉଛନ୍ତି ଆମ ଜଗତର ନାଥ ଜଗନ୍ନାଥ ତାଙ୍କୁ ଦେଖିବାକୁ ଦେଶବିଦେଶରୁ ଅନେକ ଲୋକ ଆସନ୍ତି ରଥଯାତ୍ରାରେ ତାଙ୍କ ପାଖରେ ବହୁତ ଭିଡ଼ ହୁଏ ସେ ହେଉଛନ୍ତି ଆମ କଳିଯୁଗର ସବୁଠାରୁ ଶ୍ରେଷ୍ଟ ଠାକୁର ମୁଁ ପ୍ରତିବର୍ଷ ତାଙ୍କୁ ଦେଖା କରିବାକୁ ରଥଯାତ୍ରାରେ ଯାଏ ଚାରିଧାମରୁ ଗୋଟିଏ ଧାମ ହେଉଛି ଆମ ଓଡ଼ିଶାରେ ପୁରୀରେ ଅଛି